ହ୍ୟାଲୋ ଧରଣୀ ବାବୁ ଆପଣ ନିଗମରୁ କହୁଥିଲେ ଜାଣିପାରୁନାହାନ୍ତି କି ମୁଁ ଆପଣଙ୍କ ରେଗୁଲାର୍ କଷ୍ଟମର୍ ସବୁବେଳେ ଦଶଟା ଏଗାରଟା ଭିତରେ ମୁଁ ଆପଣଙ୍କ ହୋଟେଲକୁ ଯାଏ ଆଜ୍ଞା ଆଜ୍ଞା ଆଉ ଆପଣ ଅର୍ଡ଼ର୍ କିଛିଟା ମୁଁ ଦେଇଥାନ୍ତି ଆପଣଙ୍କୁ ଆପଣ ସୁଲଭ ମୂଲ୍ୟରେ ଦେଇପାରିବେ ଆଜ୍ଞା ଆଜ୍ଞା ଆପଣ କେତେ ପରସେଣ୍ଟ୍ ରିହାତି ଡିସ୍କାଉଣ୍ଟ୍ ରହୁଛି ଟ୍ୱେଣ୍ଟି ଫାଇଭ୍ ପର୍ସେଣ୍ଟ୍ ଠିକ୍ ଠିକ୍ ଅର୍ଡ଼ର୍ ଆପଣଙ୍କ ମେନୁ କଣ କଣ ମିଳିବ ପନିର୍ ଚଣା ଫୁଲ୍ ବଟର୍ ନାନ୍ ରୁମାଲ୍ ରୁଟି ଆଉ କଣ ଆଉ ଖାଦ୍ୟ ଉପରେ କଣ ମିଳିବ ଖାଦ୍ୟ ଉପରେ ଆଜ୍ଞା ମୋର ପନିର୍ ଦୁଇଟା ଫୁଲ୍ ପ୍ଲେଟ୍ ପନ୍ଦରଟା ନାନ୍ ଆଉ ସାଧା ରୁଟି କୋଡ଼ିଏଟା ଆଉ ଫୁଲ୍ ଭେଜ୍ ଯେଉଁଟା ଆମର ଭେଜ୍ ବିରିୟାନୀର ରହୁଛି ଆଜ୍ଞା ଆଜ୍ଞା ଆଉ ବିରିୟାନୀରୁ ଦୁଇଟା ପ୍ଲେଟ୍ ଆଜ୍ଞା ଏତିକି ମୋର କେତେ ଟଙ୍କା ହେଉଛି ଚାରିହଜାର ଦୁଇଶହ ଛପନ ଟଙ୍କା ଆପଣଙ୍କର ରିହାତି କଲେ ଆଜ୍ଞା ଆଜ୍ଞା କେତେ ହେଇଗଲା ଏକଚାଳିଶିଶହ ପଇଁତିରିଶ ଟଙ୍କା ଆଉ ମୁଁ ଆପଣଙ୍କୁ ଫୋନ୍ପେରେ ଟ୍ରାଞ୍ଜାକ୍ସନ୍ କରିଦେଉଛି ଆପଣ ଖାଦ୍ୟକୁ ମୋ ଘରକୁ ଅର୍ଡ଼ର୍ କରିଦେବେ ଡେଲିଭରି କରିଦେବେ ଡେଲିଭରିରେ କିଏ ଆଣିବେ ଶଙ୍କର ଭାଇ ଆଜ୍ଞା ଧନ୍ୟବାଦ